ହ୍ୟାଲୋ ସାର୍ ନମସ୍କାର ଆପଣ ରବିଶାନ ହୋଟେଲରୁ କହୁଛନ୍ତି କି ହଁ ମୁଁ ପପ୍ଟାଇଡ଼ ବ୍ଲକ୍ ହଡ଼ିକଟରୁ ମଗଉଥିଲି ଆପଣଙ୍କ ରେଷ୍ଟୁରାଣ୍ଟରେ କ'ଣ କ'ଣ ଆଇଟମ୍ ଅଛି

ଚିକେନ୍ ବିରିୟାନୀ ଆଉ ମେଣ୍ଢା ମାଂସର ଝୋଳ ଆଉ ସାଧା ବିରିୟାନୀ ଗୋଟେ ଆଉ ତରକାରୀଟାରେ ଏତେ ବି ମସଲା ନଥିବ ମସଲା ଖାଦ୍ୟ ଖାଇବା ପାଇଁ ଭଲ ଲାଗିବନି ମୋତେ ଆଉ ଜାଣିଛି ଆପଣଙ୍କର ହୋଟେଲରେ ନବରଙ୍ଗପୁର ଜିଲ୍ଲାର ଯେତିକି ଲୋକ ଅଛନ୍ତି ଦିନ ନା ଦିନେ ଖାଇଥିବେ କାହିଁକି ହେଲେ ଆପଣଙ୍କର ହୋଟେଲ ବହୁତ ଫେମସ୍ ଆପଣଙ୍କ ହୋଟେଲରେ ଏତେ ସୁନ୍ଦର ଖାଦ୍ୟ ତିଆରି ହୁଏ ଯେ ଲୋକମାନେ ଆପଣଙ୍କ ହୋଟେଲରେ ପ୍ରତିଦିନ ହଜାରେ ଦୁଇହଜାର ଲୋକ ଆସନ୍ତି ଆଜ୍ଞା ସାର୍ ଆପଣଙ୍କର ହୋଟେଲରେ ଯେଉଁ ଖାଦ୍ୟ ହେଉଛି ସେଇଠି ଅଧିକ ମସଲା ଯୁକ୍ତ ମିଶାଉଛନ୍ତି କି ନାହିଁ ମୁଁ ଜାଣିନି ବଟ୍ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର କରୁଛି ସେଇ ଖାଦ୍ୟରେ ମୋତେ କମ୍ ମସଲା ଯୁକ୍ତ ପକେଇବେ ଆଜ୍ଞା ଆପଣଙ୍କର ହୋଟେଲଟା ଦେଖିବାକୁ ଯେମିତି ସୁନ୍ଦର ଆପଣଙ୍କର ରୋଷେଇ ଆପଣଙ୍କର ରୋଷେଇ ରୁମ୍ ଆପଣଙ୍କର ପରିଚ୍ଛନ୍ନ ପରିଛନ୍ନ ବା ସଫାସୁତୁରା ବହୁତ ସୁନ୍ଦର ଥାଏ ତୁମ ହୋଟେଲ ଆଉ ଆପଣଙ୍କର ହୋଟେଲରେ ଖାଇବାକୁ ସମସ୍ତେ ମନେ ବଳାନ୍ତି ଆଉ କ'ଣ କହିବି ଆଜ୍ଞା ମୁଁ ସେଥିପାଇଁ ଆଜି ପ୍ରଥମଥର ପାଇଁ ଆପଣଙ୍କର ହୋଟେଲରୁ ମୁଁ ଏକ ବିରିୟାନୀ ସାଧା ବିରିୟାନୀ ଆଉ ମେଣ୍ଢା ଝୋଳ ଯେଉଁଟାକୁ ଆମେ ମେଣ୍ଢା ମାଂସ ସେଇଟା ଖାଇବାକୁ ଇଚ୍ଛା ହେଲା ତେଣୁକରି ଆପଣ ମୋତେ ହଁ ପଠେଇଦେଲେ ମୁଁ ଆପଣଙ୍କୁ ଏତିକି ବିନତି କରୁଛିି ଯେ ଆପଣ ଏମିତି ଲୋକମାନଙ୍କର ସହାୟତା କରିଥାନ୍ତୁ ଆମଟେ ଆପଣଙ୍କର ହୋଟେଲ ବହୁତ ସୁନ୍ଦର ସ ତେଣୁକରି ମୋତେ ଏଇ ଅର୍ଡ଼ରଟା ଅପାରାହ୍ନ ତେବେ ପହଁଞ୍ଚେଇବେ ହଁ ଆଉ ପୁଣିିଥରେ କହୁଛି ସାର୍ କମ ମସଲା ଯୁକ୍ତ ପଠେଇବେ ଅଧିକ ମସଲା ପଠାନ୍ତୁ ନାହିଁ

ଆପଣଙ୍କର ରେଷ୍ଟୁରାଣ୍ଟଟା ବହୁତ ସୁନ୍ଦର ଆପଣଙ୍କ ରେଷ୍ଟୁରାଣ୍ଟରେ ଲୋକ ଦୂର ଦୂରାନ୍ତରୁ ଆସିଲେ ମଧ୍ୟ ରହିପାରିବେ ଖାଇବା ପିଇବା ପାଇଁ ଅଛି ଆପଣଙ୍କ ରେଷ୍ଟୁରାଣ୍ଟର ଦାମ ଶୁଣିଲେ ଲୋକମାନଙ୍କୁ ଆକର୍ଷଣ କରୁଛନ୍ତି ଆପଣମାନେ ତ ଆପଣଙ୍କର ରେଷ୍ଟୁରାଣ୍ଟ ଯେଉଁ ହୋଟେଲ ଅଛି ଖାଦ୍ୟ ପଦାର୍ଥ ପରିମାଣ କେମିତି ଦେଉଛନ୍ତି ସେଇଟା ବହୁତ ସୁନ୍ଦର ଦେଉଛନ୍ତି ତେଣୁକରି ଲୋକମାନେ ସବୁବେଳେ ଆସିବା ପାଇଁ ଏବଂ ଖାଇବା ପାଇଁ ଆପଣଙ୍କର ହୋଟେଲ ରେଷ୍ଟୁରାଣ୍ଟରେ ସବୁଦିନ ଆକର୍ଷଣ ହେଉଛନ୍ତି ଆଉ ମୁଁ ଯାହା କହିଲି ଭଲ ଖାଦ୍ୟ ଦେଉଥିବାରୁ ଲୋକମାନେ ବହୁତ ଦୂରରୁ ଆସିଛନ୍ତି ଆମ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ନମ୍ବର ୱାନ୍ ମାନେ ଏକ ନମ୍ବର ରେଷ୍ଟୁରାଣ୍ଟ ହେଉଛିି ରଖିସନ୍ ସାର୍ ଆପଣଙ୍କର ରେଷ୍ଟୁରାଣ୍ଟ ସାର୍ ତେଣୁ କରି ଧନ୍ୟବାଦ ସାର୍ ମୋତେ କମ୍ ମସଲା ଯୁକ୍ତ ଖାଦ୍ୟ ପଦାର୍ଥ ପଠେଇବେ ଯାହା ଅର୍ଡ଼ର କଲି ମୋତେ ଅପରାହ୍ନରେ ଦରକାର ସାର୍ ଯେଉଁଟାକି ମଧ୍ୟାହ୍ନ ଭୋଜନ ରଖିଲି ସାର୍ ବାଏ ସାର୍